ମୋତେ ପଶୁପକ୍ଷୀ କୁକୁଡ଼ା ଏସବୁ ଜିନିଷ ମୋତେ ପାଳନ କରିବାକୁ ବହୁତ ଭଲ ଲାଗେ କାରଣ ସେମାନଙ୍କ ଠାରୁ ଆମେ କ୍ଷୀର ପାଉ ଦହି ପାଉ ଛେନା ପାଉ ଏସବୁ ଜିନିଷ ପାଉ ଆଉ କୁକୁଡ଼ା ଠାରୁ ଆମେ ଅଣ୍ଡା ପାଉ ମାଂସ ବିକ୍ରି କରିପାରୁ ସେସବୁ ଜିନିଷ କରିପାରୁ ଛେନା ଦହି କ୍ଷୀର ମାଂସ ଏସବୁ ଜିନିଷ ବିକି କରି ଆମେ ପଇସା ଆଣିବା ଓ ସେସବୁ ଜିନିଷ ବିକିଲେ ବହୁତ ଭଲ ସମସ୍ତଙ୍କର ସମସ୍ତ ଲୋକମାନେ ସେସବୁ ଜିନିଷ ଖାଇପାରିବ କାରଣ ସେସବୁ ଖାଇକରି ସମସ୍ତେ ଭଲ ରହିବ ସୁସ୍ଥ ରହିବ ସେସବୁ ଗୋଟେ ଭଲ ଖାଦ୍ୟ ଗୋଟେ ପୁଷ୍ଟିସାର ଜାତୀୟ ଖାଦ୍ୟ ସେଇଟା ଗୋଟେ ବହୁତ ଭଲ ଖାଦ୍ୟ ସେଇଟା ଖାଇଲେ ଲୋକମାନଙ୍କର ବି ଅସୁବିଧା ହେବ ନାହିଁ କାରଣ ଆଉ ମୋତେ ପଶୁପକ୍ଷୀ ପାଳନ ବହୁତ ମଜା ଲାଗେ କାରଣ ସେ ମୋ ସହିତ ଭଲ ଭାବରେ ରୁହେ ମୁଁ ଯେଉଁ ଜିନିଷ ଖାଇବାକୁ ଦଉଛି ସେମାନେ ଖାଉଛି ସେମାନେ ଆମକୁ ଦୁଧ ଦିଏ କ୍ଷୀର ଦିଏ ଛେନା ଦିଏ ଏସବୁ ଦହି ଆଉ କ'ଣ କ'ଣ ଜିନିଷ ସବୁ ଦିଏ ଛୁଆ ଦିଏ ସେ ଛୁଆ ସେ ଛୁଆ ବଡ଼ ହେଉଛି ସେ ଛୁଆମାନେ ବି ଦିଏ ସେମିତି ଦୁଧ ଏସବୁ ଆଉ କ'ଣ ଛେନା ସବୁ ଦେଉଛିି ତା ଛୁଆମାନେ ଦେଉଛି କୁକୁଡ଼ା ଅଣ୍ଡା ବି ବିକି କରି ପଇସା ଅଛି କୁକୁଡ଼ା ମାଂସ ବିିକି ପାରୁଛୁ ଆମେ ଆଉ ସେମାନଙ୍କର ବ୍ୟବସାୟ କରିପାରୁଛୁ ଦୋକାନ ଦେଉଛି ଆମେ ଦୋକାନ ଦେଇକରି ବହୁତ ପଇସା ଆଣିଛୁ ଆମେ କାରଣ ଏସବୁ ଜିନିଷ ଆମ ଭିତରେ ବହୁତ କମ୍ ହୁଏ ଏସବୁ ଜିନିଷ ସମସ୍ତେ ପାଳି ପାରନ୍ତି ନାହିଁ କାରଣ ଏସବୁ ସମସ୍ତଙ୍କ ବାଗରେ ନ ଥାଏ ଗୋଟେ ଥର ଚେଷ୍ଟା କଲେ ଏବଂ ପଶୁମାନଙ୍କ ସହିତ ଭଲ କରି ମିଳିମିଶି ରହିଲେ ବହୁତ ଭଲ କାରଣ ସେମାନେ ବି ଆମ ସହିତ ବେଶୀ ମିଳିମିଶି ରହିବ ପଶୁମାନଙ୍କ ସହିତ ପଶୁମାନଙ୍କ ସହିତ ଯଥା କିଛି କରିଲେ ତାଙ୍କୁ ତା ସେମାନଙ୍କୁ ମାରିଲେ ସେମାନେ ବି ଆମକୁ ମାରିବ ମାରି ପାରିବ କ'ଣ ପଶୁମାନେ ଶରୀର ବହୁତ ଶକ୍ତି ଥାଏ ସେମାନେ

କୃଷକ ଦେଇ ନ ରହିଲେ ଆମେ ବଞ୍ଚିପାରିବା ନାହିଁ ତ ସେମାନେ କ୍ଷୀର ଛେନା ଦହି ଏସବୁ ଜିନିଷ ଦେଉଛି ଏସବୁ ନ ଆମେ ବଞ୍ଚିପାରିବା ନାହିଁ ସେମାନଙ୍କ ସେମାନଙ୍କ ସାର ଏସବୁ ଜିନିଷ ହଉଛି ପୁଷ୍ଟିସାର ଏସବୁ ଜିନିଷ ହଉଛି ସେସବୁ ସାର ନ ରହିଲେ ଫଳ ଫଳ କିଛି ହେବନି ସେମାନେ ଏକା ଭଲ ସେମାନଙ୍କ ଠାରୁ ସବୁବେଲେ ଆମେ ଏସବୁ ଜିନିଷ କିଛି କିଛି ଜିନିଷ ସେମାନଙ୍କ ଠାରୁ ଆମେ ବି ଶିଖିବା ସବୁବେଲେ ମିଳିମିଶି ରହିବା ଝଗଡ଼ା କରିବା ନାହିଁ

ସେମାନେ ବି ମାନଙ୍କ ସହିତ ମିଳିମିଶି ରହିଲେ ସେମାନେ ଆମ ସେତେବେଳେ ସେ ରହିବ ଏବଂ ସେମାନେ କ୍ଷୀର ଦିଏ ଆମ ଯିବା ପାଇଁ ଙ୍କୁ କ୍ଷୀର ଦିଏ ଦୁଧ ଦିଏ ଆଉ କ'ଣ କ'ଣ ଜିନିଷ ଛେନା ଏସବୁ ଦିଏ ଆଉ କୁକୁଡ଼ା ଅଣ୍ଡା ଦିଏ କୁକୁଡ଼ା ଆମେ ପାଳନ କଲେ ସେମାନଙ୍କ ମାଂସ ସବୁବେଳେ ଦୋକାନରେ ବିକିପାରୁ ହାଟ ନେଇକରି ବିକିପାରୁ ସେମାନଙ୍କର ମାଂସ ସମସ୍ତେ ଖାଇକି ବହୁତ ଭଲ ଲାଗୁଛୁ ବୋଲେ କହିବ ସେମାନେ କହିବ ସେମାନେ ବହୁତ ଭଲ ମାଉଂସ ଦେଉଛି ଆଉ ସେମାନଙ୍କ ଦୋକାନ ସବୁବେଳେ କିଣିବା ଓ ପଶୁମାନେ ଛୁଆ ଦିଏ ସେ ଛୁଆ ବିକି ପାରିବି ଆମେ ସେ ଛୁଆ ବଢ଼େଇକରି କ୍ଷୀର ଦେବ ଦହି ଦହି ଛେନା ଏସବୁ ଜିନିଷ ଦେବ ଆମକୁ